ମୋତେ ସାଂସ୍କୃତିକ ଓଡ଼ିଆ ଶବ୍ଦ ରେ ଗୀତ ଗାଇବାକୁ ଓ ଶୁଣିବାକୁ ଭଲ ଲାଗେ ଆଉ ମୁଁ ଯେମିତି କି ମୁଁ ସାଂସ୍କୃତିକ ଓଡ଼ିଆ ଶବ୍ଦ ରେ ଗୀତ ଗାଇବାକୁ ମା' ମଙ୍ଗଳା ଙ୍କ ଗୀତ ଶିବ ଙ୍କ ଗୀତ ଜଗନ୍ନାଥ ଙ୍କ ଗୀତ କିମ୍ବା ପାର୍ବତୀ ଙ୍କ ଗୀତ କିମ୍ବା ମାଆ ବାଟମଙ୍ଗଳା ଙ୍କ ଗୀତ ମୋତେ ଗାଇବାକୁ ବହୁତ ଭଲ ଲାଗେ ଆଉ ଶୁଣିବାକୁ ଭଲ ଲାଗେ ଯେମିତିକି ସାଂସ୍କୃତିକ ଭାଷା ରେ ଗୀତ ଗାଇବାକୁ ଭଲ ଲାଗିଥାଏ ମୋତେ